ଆଜିର ଆଧୁନିକ ଯୁଗରେ ପୂର୍ବରୁ ଚାଲି ଆସୁଥିବା ଭାରତୀୟ ଓଡ଼ିଶୀ ନୃତ୍ୟ ବର୍ତ୍ତମାନ ଆଧୁନିକ ଯୁଗରେ ଲୋକମାନେ ସେ ସବୁକି କିଛି ପସନ୍ଦ କରନ୍ତି ନାହିଁ କାହିଁକି ନା ଲୋକମାନେ ଆଧୁନିକ ଯୁଗରେ କିଛି ଗୀତ ନୃତ୍ୟ ଏହିଭଳି କିଛି ଦେଖିବାକୁ ପସନ୍ଦ କରନ୍ତି ସେହି ଏବଂ ପୂର୍ବରୁ ଚାଲି ଆସୁଥିବା ପାଲା ପ୍ରତ୍ୟେକ ଗ୍ରାମରେ ହୋଇଥାଏ କିନ୍ତୁ ସେହି ପାଲାକୁ ମଧ୍ୟ ବର୍ତ୍ତମାନ ଏତେ ପ୍ରାଧାନ୍ୟ ଦିଆଯାଏ ନାହିଁ ପୂର୍ବରୁ ଚାଲି ଆସୁଥିବା ସେହି ଭାରତୀୟ କଳାଶୈଳୀକୁ ପ୍ରାଧାନ୍ୟ ନ ଦେଇ ପ୍ରାଧାନ୍ୟ ନ ଦେଇ ଲୋକମାନେ ବର୍ତ୍ତମାନର ଆଧୁନିକ ଗୀତ ଓ ନୃତ୍ୟକୁ ପ୍ରାଧାନ୍ୟ ଦେଇଥାନ୍ତି ଫଳରେ ଆମ ଭାରତୀୟ କଳା ଶୈଳୀ ଭଲ ଭାବେ ଲୋପ ପାଇବାରେ ଲାଗିଛି ଏବଂ ଆଧୁନିକ ଯୁଗର ଯାତ୍ରା ମେଲୋଡ଼ି ଏହିଭଳି କିଛି ଲୋକମାନେ ଦେଖିବାକୁ ପସନ୍ଦ କରିଥାନ୍ତି ତେଣୁ ଭାରତୀୟ କଳା ଶୈଳୀର ବହୁତ ଭାବେ ଲୋପ ପାଇଯାଇଛି